ହ୍ୟାଲୋ ଶରଦ ଭାଇ ଆଉ ମୁଁ ଆଜି ଗୋଟେ ଜାଗାକୁ ଯିବାର ଅଛି ମେଡ଼ିକାଲ୍ କେସ୍ ନାତିକି ନେଇକି ଯିବି ଆଉ ଯିବୁ ତ କ'ଣ କେତେ ପଇସା କହିଲୁନି ମତେ ତୋର ପଇସା କଟାଏ ନା ତୁ ଯାହା କହୁ ମୁଁ ତାହା ଦିଏ ତୁ କ'ଣ ଠିକ୍ ରେଟ୍ କରିକି କହ ଆଉ ତୁ ଦି'ଟା ବେଳକୁ ଆସିକିରି ପହଁଞ୍ଚ ଯାଇଁକିରି ପହଁଞ୍ଚିବି ଫେରେ ଡ଼ାକ୍ତର ଦେଖେଇକିରି ଆସିବା ତ ଡେରି ହେଇଯିବ ହଉ ହଉ ହଉ ତୁ ଆ ମୁଁ ବାହାରୁଛି ସାଙ୍ଗେ ସାଙ୍ଗେ ଯାଇ ଦେଖେଇ ଦେଇ ନେଇ ପଳେଇଆସିବା ମେଡ଼ିସିନ୍ କିଣିବା ଡେରି ହେବ ଫେରେ ଆଉ ରାତି ହେଇଯିବ ବେଶୀ ଆସେ ପଳେଇଯିବା